ମୁଁ ଆମ୍ବ ଗଛ ପଣସ ଗଛ ଭଳି ବି ବଡ଼ ଗଛ ଲଗାଇବାକୁ ପସନ୍ଦ କରେ କାହିଁକି ନା ଆମ୍ବ ଗଛରୁ ଆମେ ଆମ୍ବ ଖାଇବାକୁ ପାଉ ଏବଂ ତାର ଡାଳ ସବୁ ଜାଳେଣୀ ରୂପରେ ବ୍ୟବହାର କରିଥାଉ ବିଭିନ୍ନ ଫୁଲ ଗଛ ମନ୍ଦାର ଫୁଲ ଟଗର ଫୁଲ ଅରଖ କନିଆର ଭଳି ଫୁଲ ଲଗାଇଥାଏ ସେଓ ଅଙ୍ଗୁର କଦଳୀ ବୋଲି ଫଳ ଗଛ ଲଗେଇଥାଏ ଲଗେଇବାକୁ ପସନ୍ଦ କରେ ଟମାଟୋ ବାଇଗଣ ଆଲୁ ଭଲି ପନିପରିବା ଚାଷ ମଧ୍ୟ କରିବାକୁ ପସନ୍ଦ କରେ